ମୋର୍ ମୁହଁ ବହୁତ୍ ବ୍ରଣ ବାହାରୁଥିଲା ବେଲେ ମୁଇଁ ଫେସମାସ୍କ୍ଟେ ଘିନିଗଲି ବଜାର୍କେ ବେଲେ ସେନୁ ମାଗ୍ଲି ବହୁତ୍ଟେ ବହୁତ୍ଟେ ପ୍ରଡ଼କ୍ଟ ଦେଖାଲା ବେଲେ ଫେସମାସ୍କ୍ଟେ ଦେଲାବେଲେ ମୁଁ ମୁଇଁ ଆନ୍ଲି ଘର୍କେ ସେଟାକେ ଲଗାଲି ବେଲେ ସେଥିତ ଆଉ ବାହାରିଲା ବେଲେ ଦୁଇ ତିନ୍ ଦିନ୍ ଫେର୍ ଟ୍ରାଏ କଲି ବେଲେ ଫିରବି ବାହାରଲା ବେଲେ ଭଲ୍ ନାଇଁ ଭଲ୍ ନାଇଁ ବାହାରଲା ବେଲେ ସେ ପଇସାଟା ସେ ଖର୍ଚ୍ଚା ହେଇଗଲା ମୋର୍ ହେଲେ ବିଲକୁଲ୍ ବି ଠିକ୍ ନାଇଁହେଲା ଫିର୍ ଥରେ ଗଲି ହେ ଦୁକାନ୍କେ ଭଲ୍ ଟା ଆଣି ବେଲେ ସେ ଅଲଗା ଟା ଦେଲା ମାମାଅର୍ଥର ଦେଲା ଫେସୱାସ୍ଟେ ଦେଲା ବେଲେ ମୁଇଁ ଭଲ୍ ମାଖଲି ଭଲ୍ ତ ଦିଖଲା ଲେକିନ୍ ବ୍ରଣ ଟା ନାଇଁ ଛାଡ଼ଲା କେତେ ଟ୍ରାଏ କରଲି ଫିରବି ନାଇଁ ଛାଡ଼ଲା ସେଟା ବି ପଇସା ଗଲା ଫେର୍ ଗଲି ଅଲଗା ଟା ଟ୍ରାଏ କଲି ପଣ୍ଡସ୍ର ଟ୍ରାଏ କଲି ବେଲେ ସେଥିବେ ସେଥିବେର୍ ଖାଲି ଗ୍ଲୋଇଂ ହେଉଥାଏ ଟିକେ ଟିକେ ଛାଡ଼ୁଥାଏ ପୁରା ନାଁଇ ଛାଡୁଥାଇଁ ବୋଲେ ସେଥିର୍ ବି ପଇସା ଗଲା ବହୁତ୍ ଟ୍ରାଏ କଲିବେଲେ ଅନଲାଇନ୍ରେ ମଗାବାର୍ ପଡ଼୍ଲା ଅନଲାଇନ୍ରେ ମଗାଲି ବେଲେ ତାପରେ ସେଥି ଟିକେ ଛାଡ଼୍ଲା ବେଲେ ତାପରେ ସେଟାକେ ଫିର୍ ଥରେ ମଗାଲି